ଡିଜିଟାଲ୍ କଲା ସେତିକି ମାତ୍ରାରେ ଯେଉଁ ଆମର ମନୁଷ୍ୟ ଦ୍ଵାରା ନିର୍ମିତ କଲା ସହିତ ସମକକ୍ଷ ହୋଇପାରିବନି ହେଲେ ଡିଜିଟାଲ୍ କଲା ଯେଉଁ ଆମର କାର୍ଟୁନିଷ୍ଟ ଅଛନ୍ତି ସେଟା ବି ଗୋଟେ ଭଲ ଯାହା ଦ୍ଵାରା ମନୋରଞ୍ଜନ ହୋଇପାରୁଛି ଆଉ ସେଟା ଠିକ୍ ଦେଖିବାକୁ ଭଲ ଲାଗେ ଶୁଣିବାକୁ ଭଲ ଲାଗେ ଆଉ ଯେଉଁ ଆମର ମନୁଷ୍ୟ ଦ୍ଵାରା ନିର୍ମିତ ଯେଉଁ ଆମର ଅଛି କଳା ଅଛି ସେଟା ଅବଶ୍ୟ ତାଠୁ ବେଶ୍ କିଛି ମନୋରଞ୍ଜନ ଦାୟକ ହୋଇପାରିଛି ଆମର ମନୁଷ୍ୟ ଯୋଉ କଳା ଆଉ ଆମର ଆର୍ଟ ଯେଉଁ ଅଛି ସେଟା ଯେଉଁ ଡିଜିଟାଲ୍ କଲା ଯୋଉ ଅଛି ସେଟା ଯୋଉ ଆମର ଇଞ୍ଜିନିୟର୍ମାନେ ଅଛନ୍ତି ତାଙ୍କର ସେ ଟେଲେଣ୍ଟ୍ ଦ୍ଵାରା କିଏ କେମିତି ବନାଉଛି ସେଟା ମନୋରଞ୍ଜନ ହିସାବରେ ଅଛି ଆଉ ତାଙ୍କର ଯେଉଁ ଟପିକ୍ ରହିବ ଆମର ଟପିକ୍ ରହିବ ତାଙ୍କର ଯେଉଁ ବିଷୟରେ ବନେଇବେ ସେଟା ସେଟା ଆଉ ବହୁତ ଭଲ ଭଲ ଲୋକମାନଙ୍କୁ ଭଲ ଲାଗୁଛି ଆଉ ମୋତେ ବି ବହୁତ ଭଲ ଲାଗେ ଆମର ଯେଉଁ ନାଟକ ସବୁ ହେଉଛି ଆମର ସେଟା ଦେଖିବାକୁ ଖୁବ୍ ବହୁତ ମନୋରଞ୍ଜନ ମନକୁ ଖୁସି ଲାଗେ ସେମିତି ଯେଉଁ ତାଙ୍କର ଯେଉଁ ଅଛି ଅଭିନୟଗୁଡ଼ାକ ଅଛି ସେଟା ବି ବହୁତ ଭଲ ଆଉ ଭଲ ତିଆରି କରିଥାନ୍ତି ଯେଉଁମାନେ କଲାକାର ଅଛନ୍ତି ସେମାନଙ୍କୁ ରଖୁଛନ୍ତି